ଆମେ ଆମ ପସଲ ଫସଲକୁ ଗୋରୁମାନଙ୍କ ଦାଉରୁ ରକ୍ଷା କରିଥାଉ ଯଥା ବାଡ଼ିଘର ଫସଲ ସବୁ କଦଳୀ ବାଇଗଣ ଲଙ୍କା ଆମ୍ବ ପିଜୁଳି ଯେଉଁ ଭେଣ୍ଡି ଜହ୍ନି କାକୁଡ଼ି ଇତ୍ୟାଦି ଆମେ ସୁରକ୍ଷିତ ଭାବେ ରଖିବା ପାଇଁ ବାଡ଼ ଘେରାଇଥାଉ ଜାଲି ଘେରାଇଥାଉ ଯାହାଫଳରେ ଆମେ କଣ କରୁ ମାଙ୍କଡ଼କୁ ରକ୍ଷା କରିବା ପାଇଁ ମାଙ୍କଡ଼ଠାରୁ କଦଳୀକୁ ରକ୍ଷା କରିବା ପାଇଁ ଆମେ ବସ୍ତା ବାନ୍ଧିଥାଉ ଆଉ ନହେଲେ ଆମେ ଜଗିକି ବି ଥାଉ କାକୁଡ଼ି ବୋଇତାଳୁ ବାଇଗଣ ଏମାନଙ୍କୁ ସବୁ ଜଗିକି ଥାଉ ସେମାନେ ମାଙ୍କଡ଼ ଆସିଲାକ୍ଷଣି ତାକୁ ଆମେ ଘଡ଼ାଉ ଆଉ ଯାହାଫଳରେ ମାଙ୍କଡ଼ ଦୂରାଇ ଯାଆନ୍ତି ଆଉ ଗୋରୁମାନଙ୍କ ପାଇଁ ଆମେ ଜଗିକି ରହି ବାଡ଼ ଘେରାଇଥାଉ କିନ୍ତୁ କାଳେ କିଏ ଖୋଲି ଦେବେ ସେହିଥିପାଇଁ ଆମେ ଜଗିକି ରହିଥାଉ ବିଲରେ ଧାନଚାଷ ପାଇଁ ଗୋରୁ ବନ୍ଦ ହୋଇଥାଏ କିନ୍ତୁ ଷଣ୍ଢର ପାର୍ଦୁଭାବ ବହୁତ ବଢ଼ିକି ଷଣ୍ଢମାନେ ପଶିକି ସବୁ ଧାନ ଫସଲ ରାତିରେ ନଷ୍ଟ କରନ୍ତି ଯାହାଫଳରେ କ୍ଷତି ବି ସହିବାକୁ ପଡ଼େ ଫସଲ ପାଇଁ ମୁଖ୍ୟତଃ ହେଲା ଆମର ପୋକ ପୋକ ଯେଉଁ ମାରନ୍ତି କାଣ୍ଡବିନ୍ଧା ପୋକ ଯେଉଁ ପତ୍ରଖିଆ ପତ୍ରମୋଡ଼ା ପୋକ ଯେଉଁ ପୋକ ଏମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସାର ବିଭିନ୍ନ ପ୍ରକାରର ଔଷଧ ଆଣିକି ଆମେ ସ୍ପ୍ରେ କରିଥାଉ ଯାହାଫଳରେ ଟାଇମ୍ରେ ସାର ଦବା ଟାଇମ୍ରେ ପାଣି ଦେବା ଟାଇମ୍ରେ ଖତ ଦେବା ସବୁ କରିଥାଉ ଯାହାଫଳରେ ଫସଲଗୁଡ଼ିକ ଆମର ଭଲ ଭାବରେ ହୁଏ ଗୋରୁମାନଙ୍କର ଦାଉରୁ ପ୍ରାୟ ଜଗିଥାଉ ଗୋରୁ ବି ବାଡ଼ ଫାଡ଼ ଭାଙ୍ଗି ଫସଲ ନଷ୍ଟ କରନ୍ତି ଯାହାଫଳରେ ଆମକୁ ଜଗିବାକୁ ପଡ଼େ ଆଉ ତାକୁ ବି ଜଗିଥାଉ ଫସଲ ମଝିରେ ମଝିରେ ଦେଖିବାକୁ ପଡ଼େ ଫସଲ କେଉଁ ଗଛ କା କଣ ପ୍ରକାର ହେଲା କିଏ ସାର ଚାହୁଁଛି କେଉଁ ଗଛ ସବୁ ଖତ ଚାହୁଁଛି ଏଗୁଡ଼ାକ ସବୁ ଆମର ଦରକାର ହୁଏ ଯାହାଫଳରେ ଆମେ ସେ ଫସଲଗୁଡ଼ିକ ଭଲ ଭାବରେ କରୁ ଆଉ କଦଳୀ ଭଲ ରକମ ହୁଏ ଆଉ